ହଁ ଆମର୍ ତ ଆଜ୍ଞା ମାନେ ଜାନୁଛନ୍ ଯେ ଆମର୍ ଓଡ଼ିଆ ଦେଶ ତ ଆମେ ଓଡ଼ିଆ କଥା କହେସୁଁ ଆରୁ ଓଡ଼ିଆ ପୋଗ୍ରାମ୍ମାନେ ବି କରସୁଁ ଓଡ଼ିଆ ସମ୍ବଲପୁରୀ ବି ସମ୍ବଲପୁରୀ କଥା ବି କହେସୁଁ ନାଚଶୁଁ ଭି ଆରୁ ଯେତେବେଲେ ଜାଙ୍କ୍ ନାଚ ଗୀତ ହେସି ସବୁବେଲେ ଓଡ଼ିଆ ଓଡ଼ିଆ ବହୁତ୍ ଭଲ୍ ଲାଗ୍ସି ସବୁ ଜାଗାରେ ଓଡ଼ିଆ ଭଲ୍ ଲାଗ୍ସି ଆମେ ତ ବହୁତ୍ ନାଚଶୁଁ ଭି ଗାଏସୁଁ ଭି ବୋଲେ ସବୁଥି ଆମର୍ ମାତୃଭାଷା ହେଉଛି ଓଡ଼ିଆ ଆପଣମାନେ ତ ଜାନୁଛନ୍ ବେଲେ ଯେନି କେ ଗଲେ ଆମେ ଓଡ଼ିଆ ଭାଷାରେ କଥା ହେସୁଁ ଆଉ ଓଡ଼ିଆ ଦସ୍ତଖତ୍ ବି ମାର୍ସୁଁ ଆରୁ ଓଡ଼ିଆ ଗାନା ବି ଗାଏସୁଁ ଆମ୍କୁ ଏତେ ଭଲ୍ ଲାଗ୍ସି ଏତେ ଭଲ୍ ଲାଗ୍ସି ଏହା ହେଉଛି ଆମର୍ ମାତୃଭାଷା ସେଥିର୍ ଲାଗି ଆମେ ଓଡ଼ିଆକେ ଆମେ ବହୁତ୍ ପସନ୍ଦ୍ କର୍ସୁଁ